ଜୟ ଜଗନ୍ନାଥ ସାଧାରଣତଃ ପକ୍ଷୀ ଦେଖିବା ପାଇଁ ବହୁତ ଖୁସି ଲାଗେ ମୋତେ ଗାଁ ଗହଳିରେ ବିଭିନ୍ନ ପ୍ରକାର ପକ୍ଷୀ ଦେଖାଯାଆନ୍ତି ତାପରେ ସେମାନେ ଉଡ଼ୁଥାନ୍ତି ଇଆଡ଼ୁ ସକାଳୁ ହେଲା ମାନେ ଇଏ ନିଜ ନିଜ ବସାରୁ ଇଆଡ଼େ ସିଆଡ଼େ ଯାଆନ୍ତି ତ ପାଖରେ ଥିଲେ ପକ୍ଷୀ ମାନଙ୍କୁ ଦେଖାଯାଏ କିନ୍ତୁ ଦୂରରେ ଥିଲେ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମଧ୍ୟ ଆମେ ଦେଖୁ ପକ୍ଷୀକୁ ବିଭିନ୍ନ ରଙ୍ଗର ପକ୍ଷୀ ଉଡ଼ି ଉଡ଼ି ଯାଉଥାନ୍ତି କେତେ ପକ୍ଷୀ ଏତେ ପକ୍ଷୀ ଯେ ସେମାନଙ୍କୁ ଗଣି ହୁଏ ନାହିଁ ସେଥିପାଇଁ ଆମେ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିଥାଉ ଥରେ ଆମେ ଚିଲିକା ଯାଇଥିଲୁ ସେଇଠି ବିଭିନ୍ନ ପ୍ରକାରର ପକ୍ଷୀ ରଙ୍ଗ ବେରଙ୍ଗର ପକ୍ଷୀ ସବୁ ଉଡ଼ିବାକୁ ଦେଖିଥିଲୁ ସେମାନେ ପାଖରୁ କମ ଦେଖାଗଲେ ବି ବେଶୀ ଦେଖା ଗଲେ ବି ଦୂରକୁ ବହୁତ ଥାଆନ୍ତି କିନ୍ତୁ ସେୟା ଦୂରରୁ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଆମେ ଦେଖିଥାଉ ସେମାନେ ଏପଟ ସେପଟ ହେଇ ଆନନ୍ଦ ନିଅନ୍ତି ପକ୍ଷୀ ମାନଙ୍କୁ ଦେଖି ଆମେ ବି ବହୁତ ମଜା ନଉ ତ ବିଭିନ୍ନ ପ୍ରକାର ପକ୍ଷୀ ଚିଲିକାରେ ମଧ୍ୟ ଥାଆନ୍ତି ତ ସେମାନେ କିଏ ପାଣିରେ ବି ବୁଡ଼ୁଥାନ୍ତି କିଏ ଆକାଶରେ ବି ଉଡ଼ିଥାନ୍ତି କିଏ ସେଇ ସେଇ ପାଖରେ ଉଡ଼ୁଥାନ୍ତି କିଏ ଉପରେ ଉଡ଼ୁଥାନ୍ତି ସେମାନଙ୍କୁ ଦେଖି ଆମକୁ ବହୁତ ମଜା ଲାଗେ ଆଉ ବିଭିନ୍ନ ରଙ୍ଗ ବେରଙ୍ଗର ପକ୍ଷୀ ମଧ୍ୟ ଉଡ଼ୁଥାନ୍ତି ତାହା ସେମାନେ ଅନେକ ଉପରକୁ ଯାଇଥାନ୍ତି ଆଉ ସେଇଠୁ ଉଡ଼ି ଉଡ଼ି ଗଲା ବେଳକୁ ଆଉ ଦୂରରେ ଯେଉଁ ମାନେ ଥାଆନ୍ତି ସେମାନଙ୍କୁ ଦେଖାଯାଏନି ସେଥିପାଇଁ ଆମେ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସେ ପକ୍ଷୀ ମାନଙ୍କୁ ଦେଖୁ ଆଉ ଗଣନା ମଧ୍ୟ କରିଥାଉ ବଡ଼ ବଡ଼ ଦାମରେ ମଧ୍ୟ ବିଭିନ୍ନ ପ୍ରକାର ପକ୍ଷୀ ଦେଖାଯାନ୍ତି